ସେହିପରି ନୁହେଁ ଆମେ ଛୋଟବେଳେ ଯେଉଁ ଲୁଚାଲୁଚି ଖେଳୁ କିତିକିତି ଖେଳୁ ତା'ପରେ କ'ଣ ବିଟି ଖେଳୁ ଆଉ ଆମେ ଡାହୁକୁଆ ଗୋଟେ ଥାଏ ଖେଳୁ ଆମେ ଛୋଟବେଳେ ସେ ଡାହୁକୁଆ ଖେଳୁ ଆଉ

ଏଇଟା ବୋଧେ ଆମର ଛୋଟ ଯେହେତୁ ମୁଁ ଛୋଟ ବେଳୁ ଖେଳେ ଏଇଟା ହେଉଛି ସର୍ବକାଳୀନ ପ୍ରିୟ ଖେଳ ତେଣୁ ଏଇଟା ମୋତେ ବହୁତ ଭଲ ଲାଗେ କାହିଁକିନା ଆମେ ଛୋଟ ବେଳେ ପାଠ ପଢ଼ିଲେ ମଧ୍ୟ